ଆମ ଗାଁ ରେ ବଡ଼ ହଉ କିମ୍ବା ଛୋଟ ହଉ ଯେତେବେଳେ କାହାର ହାତ ଭାଙ୍ଗି ଯାଉଛି କିମ୍ବା ଗୋଡ଼ ଭାଙ୍ଗି ଯାଉଛି କାରଣ ସେମାନେ ଖେଳ କୁଦ କରିବାବେଳେ କିଏ ଗୋଡ଼ ଭାଙ୍ଗି ଯାଉଛି କିମ୍ବା ହାତ ଭାଙ୍ଗି ଯାଉଛି କିଏ ପଡ଼ି ପୁଡ଼ା ଯାଉଛନ୍ତି ଲାଟିନ୍ ଘରେ ହାତ ଭାଙ୍ଗି ଯାଉଛି ସେଥିପାଇଁ ଆମ ଗାଁରେ ଅଙ୍ଗ ଭାଙ୍ଗି ଗଲେ ଡ଼ାକ୍ତରଖାନା ନେଇକି ଯାଆନ୍ତି ଡ଼ାକ୍ତରଖାନାରେ ସବୁ ସୁବିଧା କରନ୍ତି ଡ଼ାକ୍ତରଖାନାରେ ପ୍ଲାଷ୍ଟର୍ କରିକି ଆଉ ତାକୁ ଭଲ କରିକି ନେଇକି ଆସନ୍ତି